ସ୍କୁଲ୍ କଲେଜ୍ରେ ଆମର୍ ଜରୁରୀ ଜିନିଷ କଲେଜ୍ର ଆଉ ଏହାର ବିଜ୍ଞାପନ୍ ଲାଗି ମୁଇଁ ମୁଇଁ ନିଜେ ବି କେତେଟା ଜାଗାନ କାମ୍ କରିଛେଁ ସ୍କୁଲ୍ କଲେଜ୍ର ଲାଟିନ୍ ବାଥରୁମ୍ ଗଭର୍ଣ୍ଣମେଣ୍ଟ ଅର୍ଡ଼ର୍ ଆସିଛି ଯେ ଆଉ ସେନ ଆଜ୍ଞା ମାନଙ୍କର ନ ରହିକରି ବହୁତ୍ କିଛି ମୁଇଁ କାମ୍ ପାଇଁଛେ ମୁଇଁ ରାଜମିସ୍ତ୍ରୀ କାମ୍ କରୁଛିଁ ଆରୁ ପ୍ରୋଜେକ୍ଟମାନେ ଭି ମୋର୍ ଛୁଆବେଲ୍କେ ପଢ଼୍ଲା ବେଲ୍କେ ପ୍ରୋଜେକ୍ଟମାନେ ବି ଛୋଟ୍ ଛୋଟ୍ ଟା ବନାଇକରି ମୁଇଁ ନିଜେ ସ୍କୁଲ୍କେ ପଠ୍ ପଠେଇଁଛେ ଆର୍ ସେନୁ ବି ସେ ଛୁଆ ମୋର୍ ପ୍ରାଇଜ୍ ମାନେ ବି ପାଇଛି ପ୍ରୋଜେକ୍ଟ ବାବଦରେ ତ ଆମର୍ ଯାହା ବି ଅଛେ ସ୍କୁଲ୍ର ବିଜ୍ଞାନର ବି ବହୁତ୍ କିଛି ଅଛେ ବିଜ୍ଞାନ ମେଲାମାନଙ୍କୁ ବି ମୋର୍ ଛୁଆଟା ଯାଇକିରି ଦେଖାଇକିରି ପ୍ରାଇଜ୍ମାନେ ବି ପାଇଛି